ମୁଁ ବ କମ୍ ଲୋକଙ୍କ ପାଇଁ ରୋଷେଇ କରେ ବହୁତ ଲୋକଙ୍କ ପାଇଁ ରୋଷେଇ କଲେ ବହୁତ ଡ଼ର ଲାଗେ ହେଲେ ଚେଷ୍ଟା କରିବା ଆଉ ଛୋଟ ଚୁଲିରେ ରୋଷେଇ ହୋଇଯାଏ ବହୁତ ଲୋକ ପାଇଁ କଲେ ବହୁତ ବଡ଼ ଚୁଲିଟା ଦରକାର ବଡ଼ ହାଣ୍ଡି ବି ଦରକାର ଆଉ ସବୁକିଛି ଅଧିକ ଦରକାର ଆମେ ପାଖରେ ଆଣିକି ସବୁ ରଖୁ ଜାଳ ଆଉ ସବୁ କଟାକଟି ପାଇଁ ମୋ ସହିତ ଜଣେ ଦରକାର ଲୋକ ଆଉ ଏମିତି ବି ମଟର ମଟର ସିଝେଇବା ପାଇଁ ବହୁତ ଟାଇମ୍ ଲାଗେ ସେଥିପାଇଁ ଆମେ ଗରମ ପାଣିରେ ପକେଇ ସିଜେଇକି ତାକୁ ଗୋଟେ କେଉଁଥିରେ ପାଚଆ କିମ୍ବା କେଉଁଥିରେ ଗୋଟେ ଗରମ ପାଣିରେ ତାକୁ ଟିକେ ସିଝେଇ ତାକୁ ଅଜାରିକି ତାକୁ ଟିକେ ଘଷିଦେଲେ ମଟରଟା ତଳେ ରହିଯିବ ଚୋପାଟା ବାହାରିଯିବ ସେଥିପାଇଁ ବହୁତ ସହଜ ଉପାୟରେ ହେଇଯିବ କମ୍ ଟାଇମ୍ରେ ଅଧିକ ଲୋକଙ୍କ ପାଇଁ ରୋଷେଇ କରିବା ପାଇଁ ସେମିତି ବି ବହୁତ ବହୁତ ଲୋକଙ୍କ ପାଇଁ ରୋଷେଇ କରିବା ବହୁତ କଷ୍ଟକର ଆଉ ସେଥିପାଇଁ ଆମେ କମ୍ ସମୟରେ ସେମିତିକୁ ବ୍ୟବହାର କରିଥାଉ ଏମିତି ବି ବହୁତୁ ଅନେକ ରୋଷେଇ କରୁ ଅଧିକ ସମୟ ପାଇଁ ଆଉ ପାଖରେ ସବୁ ଯୋଗାଡ଼ କରି ଆରାମସେ ହୋଇଯାଏ ଡ଼ର ତ ଲାଗେ ହେଲେ ପାଇଁ ଆମେ ତ ଓଡ଼ିଆ ଘର ଝିଅ ବୋହୁ ଆଉ ଆମକୁ ସବୁ ଭଲ ଲାଗେ ଆମେ କରିଦେଉ ଆମକୁ ପ୍ରଥମେ ଡ଼ର ଲାଗିଲେ ବି ସାହସ ହୁଏ କରୁ କରୁ ସବୁ କିିଛି ଆସ୍ତେ ଆସ୍ତେ ହୋଇଯାଏ ଲୋକମାନେ ବି ବହୁତ ଖାଇକି ବହୁତ ପ୍ରଶଂସା କରନ୍ତି ଜଲ୍ଦି ଆମେ ବନେଇନେଉ ବହୁତ ବଡ଼ ବଡ଼ ଜାଗାରେ କରି ମଟରକୁ ଗରମ ପାଣିରେ ପକେଇ ଚକଡ଼ି ତାକୁ ଅଲଗା କରିଦିଅନ୍ତୁ